ଗୋଟେ ଷ୍ଟେମିଙ୍ଗ୍ କରିବା ଦ୍ୱାରା ଆମେ ବହୁତ ମାନେ ଗୋଟେ ପାଠ ପାଠ ପଢ଼ୁଥିବା ଗୋଟେ ପିଲା ଆଉ ଗୋଟେ ଷ୍ଟେମିଙ୍ଗ୍ କରୁଥିବା ପିଲା ଗୋଟେ ପାଠ ପଢ଼ିକି ସିଏ ମାନେ ଚାକିରି କରିପାରିବ ମାନେ ଏଇଟା ଅଲଗା ଲାଇନ୍ ଗୋଟେ ଷ୍ଟେମିଙ୍ଗ୍ କରୁଥିବା ଏବେ କେମତି ୟୁଟ୍ୟୁବ୍ ୟୁଟ୍ୟୁବ୍ ଭିଡ଼ିଓ ସେ ବ୍ଲଗ୍ଫ୍ଲଗ ରେ ଦେଖିବା ଦ୍ୱାରା ଆମେ ଗୋଟେ ଷ୍ଟେମିଙ୍ଗ୍ ଲାଇନ୍ରେ ଅନଲାଇନ୍ ଲାଇନ୍ ଦ୍ୱାରା ଆମେ କରିପାରିବା ଯେମତିକି ଭିଡ଼ିଓ ଭିଡ଼ିଓ ସୁଟ୍ କ୍ୟାମେରା ଫଟୋ ସୁଟ୍ ରିଲ୍ ଗେମିଙ୍ଗ୍ଫେମିଙ୍ଗ ପାଇଁ ଆମେ ୟୁଟ୍ୟୁବ୍ ଦ୍ୱାରା ଅପଲୋଡ଼୍ କରି କିମ୍ବା ଇନଷ୍ଟାଗ୍ରାମ୍ରେ ୟୁଟୁବ୍ ଦ୍ୱାରା ଅପଲୋଡ଼୍ କରିପାରିବା ଷ୍ଟ୍ରିମିଙ୍ଗ୍ କରିବା ଦ୍ୱାରା ଆମେ ଗେମ୍ ଖେଳିବା ଦ୍ୱାରା ଆମ ଏବେ ବେଶୀ ଟାଇମ୍ ବେଶୀ ପିଲା ଗେମିଙ୍ଗ୍ ଷ୍ଟ୍ରିମିଙ୍ଗ୍ ଲାଇଫ୍ ଷ୍ଟ୍ରିମିଙ୍ଗ୍ ସେମିତି କରିପାରିବା ଯାହାଦ୍ୱାରା ଆମେ ଦେଖିଛେ ମାନେ ଗୋଟେ ପଢ଼ିବା ପିଲା ହିଁ କିଛି କରିପାରୁନଥିବ ସେମିତି କିଛି ନାହିଁ ନପଢ଼ିବା ପିଲା ବି ସେ ଲାଇଫ୍ ଷ୍ଟ୍ରିମିଙ୍ଗ୍ ଭିଡ଼ିଓ ସେମତି ଷ୍ଟ୍ରିମିଙ୍ଗ୍ ଭାବେ ସେ କରିପାରିବ ଭିଡ଼ିଓ ସୁଟ୍ କିମ୍ବା ରିଲ୍ ୟୁଟ୍ୟୁବ୍ ଭିଡ଼ିଓ ଦ୍ୱାରା ସିଏ ନିଜେ ହିଁ କରିପାରିବ ଯାହାଦ୍ୱାରା ଏବେ ଗେମ୍ ଏବେ ଯେମତି ଗେମ୍ ଫ୍ରିପାୟାର୍ ପବ୍ଜି ଯାହାଦ୍ୱାରାକି ଖେଳିବା ଦ୍ୱାରା ପିଲାମାନେ ବହୁତ ଖେଳି ବି ପାଇପାରିଲେନି ଷ୍ଟ୍ରିମିଙ୍ଗ୍ ଦ୍ୱାରା ଆମର ଗେମିଙ୍ଗ୍ ସ୍କାଉଟ୍ ସେମି ଡାଇନାମୋ ସେମିତି ଦେଖି ଆମେ ଭିଡ଼ିଓ କରିପାରିବା ଯାହାଦ୍ୱାରା ଆମେ କ'ଣ ହେବ ମାନେ ଷ୍ଟ୍ରିମିଙ୍ଗ୍ ଲାଇଫ୍ ଷ୍ଟ୍ରିମିଙ୍ଗ୍ ୟୁଟ୍ୟୁବ୍ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ୍ ଯାହା ହେଉ ଅନଲାଇନ୍ ଅନଲାଇନ୍ ଦ୍ୱାରା ଆମେ କରିପାରିବା ଗେମିଙ୍ଗ୍ ଶିଳ୍ପକୁ ଯାହାଦ୍ୱାରା ଆମେ ପବଜି ଫ୍ରି ଫାୟାର୍ ଗେମ୍ ଖେଳିକି ଆମେ ବାହାର ଲୋକ ବି ତାଙ୍କଠାରୁ ବି ହିନ୍ଦୀ ହିନ୍ଦୀ କଥା ହେଇପାରିବା ଯାହାବି ଭିଡ଼ିଓ ଗେମ୍ କରିବାଦ୍ୱାରା ଆମେ ଭିଡ଼ିଓ ସୁଟ୍ ଇନଷ୍ଟଗ୍ରାମ୍ ଭିଡ଼ିଓ ରିଲ୍ ଦେଖିପାରିବା ଯାହାକି ଷ୍ଟ୍ରିମିଙ୍ଗ୍ କରୁଥିବା ୟୁଟ୍ୟୁବ୍ ଅପଲୋଡ଼୍ କରିକି ଆମେ ଏମତି ବେଶୀ ଟାଇମ୍ ସେଥିରେ ବି କିଛି ରୋଜଗାର କରିପାରିବା ଷ୍ଟ୍ରିମିଙ୍ଗ୍ ଦ୍ୱାରା ଗେମ୍ ଗେମ୍ ଆଉ ପବଜି ପବଜି ଆଉ ଫ୍ରି ଫାୟାର୍ ଦ୍ୱାରା ଆମେ ଯେମ ତି ଗେମ୍ ଖେଳିପାରେ ତା'ଦ୍ୱାରା ବି କିଛି ଇନକମ୍ କରିପାରିବା ଆମେ ଯେମିତି ବି ବହୁତ ପିଲା ବି ଏବେ ଇନକମ୍ ସେ ଷ୍ଟେମିଙ୍ଗ୍ ଲାଇଫ୍ ଷ୍ଟ୍ରିମିଙ୍ଗ୍ ଦ୍ୱାରା ଏବେ ୟୁଟ୍ୟୁବ୍ରେ କିଛି ଇନକମ୍ କରିପାରୁଛନ୍ତି ସେମିତିରେ ସେଇଟା କିଛି ଅଲଗା ଲାଇନ୍ ନାହିଁ ଷ୍ଟ୍ରିମିଙ୍ଗ୍ ଭିଡ଼ିଓ ସେ ଆଉ ଗେମିଙ୍ଗ୍ ସେଥିରେ ବି କିଛି ଇନକମ୍ ଆମେ ବହୁତ ଇନକମ୍ କରିପାରି ପାରିବା ପବଜି ଆଉ ଫ୍ରି ଫାୟାର୍ ଖେଳିବାଦ୍ୱାରା ଆମେ ସେଇଟା ଭିଡ଼ିଓ ସୁଟ୍ କରିକି ୟୁଟ୍ୟୁବ୍ରେ ଷ୍ଟ୍ରିମିଙ୍ଗ୍ ଅପଲୋଡ଼୍ ଅପଲୋଡ଼୍ କରିକି ତା' ଦ୍ୱାରା କିଛି ୱାଚ୍ ଟାଇମ୍ ପାଇକି ସେଥିରେ କିଛି ପଇସା ରୋଜଗାର କରିକି ତା' ବି କରିପାରିବା ଭିଡ଼ିଓ କରିବାଦ୍ୱାରା ଆମକୁ ବହୁତ ଆମେ ବେଶୀ ବହୁତ ପିଲାମାନେ ଉଁ ବିନା ପାଠ ପାଠ ପଢ଼ିବାରେ ଧ୍ୟାନ ନଦେଇକି ଭିଡ଼ିଓ ରିଲ୍ ଟିକ୍ଟକ୍ ଇନଷ୍ଟଗ୍ରାମ୍ ସେମିତିରେ କିଛି ଧ୍ୟାନ ଦେଉଛନ୍ତି ବେଶୀ ପିଲା ବହୁତ ପିଲା ସେ ଦ୍ୱାରା ହିଁ ୟୁଟ୍ୟୁବ୍କୁ ୟୁଟ୍ୟୁବ୍ ଗୋଟେ କ୍ରିଏଟର୍ ଭାବେ ସେଇଟା ତିଆରି କରାଯାଉଛି ସେ କ୍ରିଏଟର୍ସ ଦ୍ୱାରା ହିଁ ସେ ୟୁଟ୍ୟୁବ୍ ଆମର ବେଶୀ ୟୁଟ୍ୟୁବ୍ର ଓଡ଼ିଆ ବ୍ଲଗର୍ ରିଲ୍ ଫଟୋସୁଟ୍ ଡେନ୍ସ ଲାଇଫ୍ ତା' ଦ୍ୱାରା ଭିଡ଼ିଓ ସୁଟ୍ କରିକି ଆମେ ୟୁଟ୍ୟୁବ୍ରେ ଅପଲୋଡ଼୍ କରିପାରିବା ଗେମ୍ ଖେଳିବାଦ୍ୱାରା ହିଁ ଭଲ ହୋଇଥାଏ ପବଜି ଫ୍ରୀ ଫାୟାର୍ ପବ୍ଜି ଫ୍ରୀ ଫାୟାର୍ ଦ୍ୱାରା ହିଁ ଆମେ ବ ବହୁତ ଗେମ୍ ସେଇଟାକୁ ରେକର୍ଡ଼ିଙ୍ଗ୍ କରିକି ୟୁଟ୍ୟୁବ୍ ଭାବେ ଗେମିଙ୍ଗ୍ ଚେନେଲ୍ ଗେମିଙ୍ଗ୍ ଚ୍ୟାନେଲ୍ ଚ୍ୟାନେଲ୍ ବ୍ଲଗର୍ ଚ୍ୟାନେଲ୍ ତା' ଦ୍ୱାରା ଆମେ ବହୁତ କିଛି ଶିଖିପାରିବା ସେଇଟା ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ଆମେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ସବସକ୍ରାଇବ୍ ଏମିତି ଦ୍ୱାରା ସବସକ୍ରାଇବ୍ ବଢ଼ିବା ଦ୍ୱାରା ୟୁଟ୍ୟୁବ୍ ଚ୍ୟାନାଲ୍ରେ ରୁହେ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଏବେ ବହୁତ ଗେମିଙ୍ଗ୍ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲଗର୍ ସବୁ ବହୁତ ପିଲା ସେ ଚ୍ୟାନେଲ୍ ଦ୍ୱାରା ଏଇ ଷ୍ଟ୍ରିମିଙ୍ଗ୍ ଭାବେ ରହିଛନ୍ତି